ମୁଁ ମୋର ଜୀବନରେ ଅନେକ ଗୁଡ଼ିଏ ଶିକ୍ଷାଲାଭ କରିଛି ତନ୍ମଧରୁ ମୁଁ ଲୋକମାନଙ୍କଠୁ ବ୍ୟବହାର ଜଣେ ସିନିଅରମାନଙ୍କୁ କେମିତି ବ୍ୟବହାର କରାଯାଏ ଏବଂ ଜଣେ ଉଚ୍ଚ ଲୋକଙ୍କୁ ଜଣେ ଉଚ୍ଚ ବୟସ୍କ ଲୋକଙ୍କୁ କେମିତି ବ୍ୟବହାର କରାଯିବ ତାହା ମୁଁ ଲୋକମାନଙ୍କଠୁ ଅଭିପ୍ରେରଣା ପାଇଛି ଏବଂ ମୁଁ ଯେତେବେଳେ କୌଣସି ଖେଳ ଖେଳୁଛି ସେତେବେଳେ ମଧ୍ୟ ମୁଁ ଗୋଟିଏ ଜଣଙ୍କର ସହାୟତା ପ୍ରଦାନ କରିଥାଏ ଏବଂ ସେ ମଧ୍ୟ ମୋତେ ସବୁ ଖେଳର ନିୟମ କାନୁନ ଶିଖେଇଛନ୍ତି ଏବଂ କୌଣସି ସ୍କୁଲ ଗଲା ସମୟରେ କିମ୍ବା କୌଣସି ଯାତ୍ରା କଲା ସମୟରେ କେମିତି କଣ ଯିବି ତାହା ମଧ୍ୟ ମୋତେ ମୋର ମାଆ ବାପା ଠିକ୍ ହିସାବରେ ମୋତେ ଶିକ୍ଷା ଦେଇକି ଆଗକୁ ଛାଡ଼ିଥାନ୍ତି